ଆମ ଓଡ଼ିଆ ଭାଷା ପ୍ରାୟ ଲୋକମାନେ ବୁଝିପାରୁନାହାନ୍ତି ସେଥିପାଇଁ ଓଡ଼ିଆ ଭାଷାକୁ ବେଶୀ ଭୁଲ୍ ଧାରଣାରେ ଲୋକମାନେ ନଉଛନ୍ତି ଆଉ ଏ ଭୁଲ୍ ସୁଧାର ପାଇଁ ଆମ ଓଡ଼ିଆ ଭାଷା କୁ ବେଶୀ ଆଗ୍ରହ ଦବାକୁ ପଡ଼ିବ ଆଉ ଓଡ଼ିଆ ଭାଷାକୁ ନେଇକି ଲୋକମାନଙ୍କୁ ବି ବୁଝେଇବାକୁ ପଡ଼ିବ ଆଉ ତାର ଯେତେ ଭୁଲ୍ ହଉଛନ୍ତି ସେମାନେ ସେ ଓଡ଼ିଆ ଭାଷାକୁ ସମାଧାନ କର କରାଇବାକୁ ପଡ଼ିବ